ଚାଷର ମୋର ପ୍ରିୟ ଦିଗ ଗୁଡ଼ିକ ହେଲା ଯେତେବେଲେ ଆମେ ଧାନ୍ ଅମଲ କରର୍ସୁଁ ସେତେବେଲେ ଯେନ୍ ଲୁକ୍ମାନେ ଯେନ୍ ଯେନ୍ ଧାନ ଅମଲ କରୁଥିସନ୍ ସେଟା ଦେଖ୍ବାର୍ ଲାଗି ବହୁତ ଭଲ ଲାଗ୍ସି ଆଉ ଅପେକ୍ଷା ଯେତେବେଲେ ଧାନର ଯେନ୍ ପଲହା ଯେନ୍ ପକା ହେସି ସେ ପହ୍ଲାରୁ ଦେଇକରି ସେତେବେଲେ ସେ ଯେତେବେଲେ ପହ୍ଲାରୁ ଯେତେବେଲେ ଧାନ ହେବାର୍ ତ ସେ ଦୃଶ୍ୟ ଦେଖ୍ବାର୍ଟା ଏତେ ବଢ଼ିଆ ଲାଗ୍ସି ଆଉ ତାର୍ ପରେ ଆଉ ଆମର୍ ପର୍ବାପର୍ବାଣିମାନଙ୍କୁ ଯେନ୍ତାକି ନୂଆଖାଇ ଆମେ ସେ କଷେ୍କେ ପୂଜା କରି ଯାଇସୁଁ ଆଉ ସେ ଖେତେ ପୂଜା କରିକରି ତାର୍ ପରେ ଯାଇକରି ଆମେ ସେ ଖେତେ ଧାନ ଆନିକରି ଘରେ ଇଟା କରି ଘରେ ପୂଜା କରି କରି ସେଟାକେ ଆମେ ଖାଇସୁଁ ନାହେଲେ ଆମେ ସେ ଧାନକେ ନାଇଁ ଖାଇଥାଉଁ